ପଶୁ ପାଳନରେ ଏବେ ସରକାର ବିଭିନ୍ନ ପ୍ରକାର ସୁବିଧା ଆରମ୍ଭ କଲେଣି ଯେମିତି କୁକୁଡ଼ା ଚାଷ ଗୋରୁ ଗାଈ ଛେଳି ମାଛ ଚାଷ ସବୁପ୍ରକାର ପାଇଁ ବ୍ୟବସ୍ଥା କଲେଣି ତାଦ୍ୱାରା ବିଭିନ୍ନ ସ୍ୱୟଂ ସହାୟକା ଗୋଷ୍ଠୀ ମାନଙ୍କୁ ଲୋନ୍ ମିଳୁଛି ସେମାନେ ଯାଇ ଚାଷ କରୁଛନ୍ତି କୁକୁଡ଼ା ଚାଷରୁ ମାଂସ ଅଣ୍ଡା ଛେଳି ଚାଷରୁ ମାଂସ ମିଳୁଛି ଛେଳି ଚାଷ ଦ୍ୱାରା ବି ଗୋଟେ ଗୋଟେ ଫାର୍ମରେ ସତୁରି ଅଶି ଛେଳି ରଖୁଛନ୍ତି ଗୋଟେ ଗୋଟେ କୁକୁଡ଼ା ଫାର୍ମରେ ବି ପାଞ୍ଚ ହଜାର ଛଅ ହଜାର କୁକୁଡ଼ା ରଖି ସରକାରଙ୍କ ପ୍ରୋତ୍ସାହନରୁ ସେମାନେ ଚାଷକରି ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଚାଷ କରି ସେମାନେ ବେପାରକୁ ବଢ଼େଇ ପାରୁଛନ୍ତି ମାଛ ମାଛପାଇଁ ବି ସରକାର ସବୁ ସମୟରେ ପ୍ରସ୍ତୁତ ରହିଛନ୍ତି ଗାଈ ଗାଈମାନଙ୍କ ପାଇଁ କରିଛନ୍ତି ସେମାନଙ୍କୁ ବର୍ଷକୁ ଦୁଇ ତିନି ଥର କ୍ୟାମ୍ପ ପଡ଼ି ସେମାନଙ୍କୁ ଟିକା କରି ଆଧାର କାର୍ଡ଼ ନେଇ ସେମାନଙ୍କୁ ଟିକାକରଣ କରି ତାଙ୍କ କାନରେ ଟିକା ଦେଇ ବିଭିନ୍ନ ପ୍ରକାର ଚାଷବାସ ପାଇଁ ସୁବିଧା ସୁଯୋଗ କରିଛନ୍ତି